ହଁ ଭଲ ଅଛି ଆଉ ଜୋତା ତ ଅନେକ ପ୍ରକାର ଅଛି କ'ଣ ଦରକାର ଆପଣଙ୍କୁ ସେଇଟା ତ ବର୍ତ୍ତମାନ ଷ୍ଟକ୍ ନାହିଁ ଆମ ଦୋକାନରେ ସାଣ୍ଡାଲ୍ ଅଛି କେଉଁ କମ୍ପାନୀର ଦରକାର କ'ଣ କୁହନ୍ତୁ ବାଟାର କେଉଁ ସାଇଜ୍ କି ନା ହଁ ଦେଖୁଛି ରୁହନ୍ତୁ ଗୋଟେ ଦୁଇ ମିନିଟ୍ ନାଇଁ ନଅ ନମ୍ବର ନାଇଁ ନଅ ନମ୍ବର ଏଗାର ନମ୍ବରଟା ଅଛି ଦଶ ନାଇଁ

ସୁ ନାଇକ୍ର ତ ଆପଣଙ୍କ ପାଇଁ କ ଆପଣଙ୍କ ସାଇଜ୍ ତ ନଥିବ ବୋଧେ ନାଇଁ ଆପଣଙ୍କ ସାଇଜ୍ ନାଇଁ ବଡ଼ ବଡ଼ ସାଇଜ୍ ନାଇଁ ଛୋଟ ପିଲାମାନଙ୍କର ଅଛି ତା'ପରେ ହଁ ପିଲାମାନଙ୍କର ଅଛି ଲେଡ଼ିଜ୍ ନୂଆ ତ ସାର୍ ତ ନାହାନ୍ତି ବାହାରକୁ ପଳାଇ ଯାଇଛନ୍ତି ସାର୍ ଥିଲେ ସିନା ନୂଆ ଜୋତା ସାର୍ ଆସିଲେ ସାର୍ ଯାଇଛନ୍ତି ଆସିଲା ପରେ ହିଁ ଜିନିଷ ଆସିବ ବୋଧେ ସେ ନୂଆ ଆଇଟମ୍ ଗୁଡ଼ାକ ତ ଆମ ଦୋକାନରେ ଏବେ ଯାଏଁ ପହଞ୍ଚି ନାଇଁ ପରା ସେଇଟା ହେଲା ସେଥିପାଇଁ ବିଜିନେସ୍ ଆମର ଟିକେ ଭଲ କମ୍ପାନୀ ବୋଲି କହିଲେ ଏଇଟା ଗୋଟେ ଅଛି ଦେଖନ୍ତୁ ଲେନ୍ସର୍ର ଗୋଟେ ହଁ ଦେଖନ୍ତୁ ଏଇଟା ଦେଖନ୍ତୁ ଏଇଟା ହଁ ହେଇଯିବ ବୋଧେ ଏଇଟା ଆପଣଙ୍କୁ ଦେଖନ୍ତୁ ଦେଖନ୍ତୁ ୟାଅର ଦୁଇଟା କଲର୍ ହିଁ ଅଛି ଦେଖନ୍ତୁ ଏଇଟା ଗୋଟେ ୟେଲୋ ଗୋଟେ ଅଛି ଆଉ ଗୋଟେ ହ୍ୱାଇଟ୍ ମିକ୍ସ ହ୍ୱାଇଟ୍ ଆଉ ଗ୍ରୀନ୍ ମିକ୍ସ ଗୋଟେ ଅଛି ବ୍ଲାକ୍ର ବୋଧେ ନାଇଁ ନା ବ୍ଲାକ୍ କଲର୍ର ନାଇଁ ଆମ ପାଖେ ବ୍ଲାକ୍ ଆସିଥିଲା ବାକି ସରିଗଲାଣି ସାର୍ ତ ସିଜିନ୍ ନାଇଁ ନା ତେଣୁକରି ଆମେ ବେଶୀ ଜିନିଷ ବି ରଖୁନୁ ଅଲଗା ଜୋତା ଗୁଡ଼ିକ ହେଲେ ଲାଟେଷ୍ଟ ମଡ଼େଲ୍ କିଛି ଆସିନି ଆପଣଙ୍କୁ ଦରକାର ବୋଲି କହିଲେ ଗୋଟେ ସପ୍ତାହ ପରେ ପରେ ମିଳିଯାଇ ପାରେ ଛୁଆମାନଙ୍କର କ'ଣ ଛୁଆମାନଙ୍କୁ ଦେଖୁନାହାନ୍ତି ଏଇଟା ଗୋଟେ ନୂଆ ମଡ଼େଲ୍ ଆସିଛି ଏଇଟା ପିଇଁ ପିଇଁ ଏଇଟା ଦେଖୁନାହାନ୍ତି ପିଇଁ ପିଇଁ କରିବାଟା ଗୋଟେ ଆସିଛି ହଁ ହଁ ହଉ ତ ଗୋଡ଼ ତା କୁ ବୋଲେ ସୁ ଆସୁଛି ସେ ସୁ ଗୁଟେ ନେଲେ ଭଲ ହେଇଥାନ୍ତା ସେଇଟା ଆମର ଇଏ ଏଇଟା କ'ଣ ପାରାଗନ୍ର ଆସୁଛି ଆସିଛି ବର୍ତ୍ତମାନ ଅଛି ଷ୍ଟକ୍ରେ ହଁ ହଁ ସେଇଟା ଉପରେ ଅଛି ଟିକେ ଟିକେ ୱେଟ୍ କରନ୍ତୁ ମୁଁ କାଢ଼ିକି ଦେବି ହଁ ହେଇପାରେ ବୋଧେ ଆପଣକୁ ଗୋଟେ କାମ କରନ୍ତୁ ଟିକିଏ ୱେଟ୍ କରନ୍ତୁ ମୁଁ ଆପଣଙ୍କୁ କାଢ଼ିକି ଦେଖଉଛି